ହଁ ମୁଁ ରେସ୍ରେ ଦୌଡ଼ିଛି ଆମ ସ୍କୁଲ୍ରେ ବି ଦୌଡ଼ିଛି ଆମ କଲେଜ୍ରେ ବି ମୁଁ ରେସ୍ରେ ଦୌଡ଼ିଛି ଯେ ମୋତେ ଅନୁଭୂତି ଦେଇଥିଲେ ପ୍ରାଇସ୍ ସହିତ ରେସ୍ର ଦେଇଥିଲେ ପ୍ରାଇସ୍ ସହିତ କପ୍ ସହିତ ମୋତେ ପାଞ୍ଚ ଶହ ଟଙ୍କା ଦେଇଥିଲେ ଆଉ ମୁଁ ଅର୍ଥ ମିଲିଛି ଆଉ ପରାମର୍ଶ ବି ମିଲିଛି ଆଉ ମୁଁ ଦୌଡ଼ିଛିବି ଶହେ ମିଟରରେ ଦୌଡ଼ ଦୌଡ଼ିଛି ଫାର୍ଷ୍ଟ ହୋଇଥିଲି ସେଥିପାଇଁ ମୋତେ ସିଲ୍ଡ କପ୍ ସହିତ ପାଞ୍ଚ ଶହ ଟଙ୍କା ମୋତେ ଦେଇଥିଲେ ସେଇ ସେ ପାଞ୍ଚ ଶହ ଟଙ୍କା ଦେଇଥିଲେ ମୋତେ ପାଞ୍ଚ ଶହ ଟଙ୍କା ଆଉ ସିଲ୍ଡ କପ୍ ସହିତ ଦେଇଥିଲେ ସେଁ ଦୌଡ଼ିରେ ଫାର୍ଷ୍ଟ ହୋଇଥିଲି ସେଥିପାଇଁ ମୋତେ ଦେଇଥିଲେ ପରାମର୍ଶ ବି ଦେଇଥିଲେ ଦୌଡ଼ିବା ପାଇଁ ଆଉ ମୁଁ ଦୌଡ଼ିଛିବି ରେସ୍ରେ ଆଉ ପରାମର୍ଶ ମଧ୍ୟ ଦେଇଥିଲେ ସେଥିପାଇଁ ମୁଁ ରେସ୍ରେ ଦୌଡ଼ିଥିଲି ଆଉ ସିଲ୍ଡ କପ୍ ବି ଦେଇଥିଲି ମୋତେ ଭଲ ବି ଲାଗିଥିଲା ମୁଁ କଲେଜଜ୍ରେ ବି ଦୌଡ଼ିଲି ଆଉ ମୁଁ ମେଟ୍ରିକ୍ ସ୍କୁଲ୍ ହାଇସ୍କୁଲ୍ରେ ବି ଦୌଡ଼ିଥିଲି ରେସ୍ରେ ଆଉ ସେଥିପାଇଁ ମୋତେ ବହୁତ ଭଲ ବି ଲାଗିଥିଲା ମୋ ସାଙ୍ଗମାନେ ବି ସେଥିରେ ସାମିଲ୍ ଥିଲେ ଆଉ ସେମାନେ ବି ଦୌଡ଼ିଲେ ସେମାନେ ବି ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହୋଇଥିଲେ ମୁଁ ବି ହୋଇଥିଲି ଆଉ ମୋତେ ଷ୍ଟେଜ୍କୁ ଡ଼ାକିଲେ ଆଉ ପାଞ୍ଚ ଶହ ଟଙ୍କା ସହିତ ସିଲ୍ଡ କପ୍ ଦେଲେ ସେଥିପାଇଁ ମୋତେ ବହୁତ ଖୁସି ଲାଗିଲା ଗର୍ବ ବି ଲାଗିଲା ଆଉ ମୁଁ ବହୁତ ଖୁସିରେ ବି ଥିଲି ମୋ ସାଙ୍ଗମାନେ ବି ବହୁତ ଖୁସିରେ ଥିଲେ ଆଉ ମୋତେ ବହୁତ ଭଲ ବି ଲାଗିଥିଲା ସେଦିନ ମୁଁ ଦୌଡ଼ିଥିଲି ମୁଁ ଫାର୍ଷ୍ଟ ହୋଇଥିଲି ସିଲ୍ଡ କପ୍ ଦେଲା ଦେଲା ବଲେ ଆଉ ମୋତେ ବହୁତ ଭଲ ଲାଗିଥିଲା ସେଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା ଆଉ ସାର୍ ମୋତେ ସିଲ୍ଡ କପ୍ ସହିତ ପାଁଶହ ଟଙ୍କା ଦେଇଥିଲେ ଦୌଡ଼ରେ ଫାର୍ଷ୍ଟ ହେଇଥିଲି